ଜୁହାର୍ ଭାଇ ଜୁହାର୍ ଜୁହାର୍ ବସ ବସ ବସ କା'ଣା ଦରକାର୍ କହ ମଟନ୍ ଚିକେନ୍ ପନିର୍ ସାଧା ଯା'ଣା ବଲ୍ବ ତା'ଣା ଅଛେ କା'ଣା ଦରକାର୍ କହ ଖାଲି ଭାଇ

ଠିକ୍ ହେ ତିନ୍ ପ୍ଳେଟ୍ ସାଧା ଯୁଡ଼େ ମଟନ୍ ବିରିୟାନୀ ତ ଏ ବାବୁମାନେ ଇଆଡ଼େ ଲଗ ଯୁଡ଼େ ଠିକ୍ ଅଛେ ଦିଆହେଉଛେ ବସ ଭାଇ ବସ ବସ ଠିକ୍ ତା'ର୍ ସାଙ୍ଗେ ଡ଼ାଏଲ୍ ଆଉ ପନିର୍ ବି ଦିଆହେବା ସାଧାଥି ହେଲେ ଡ଼ାଏଲ୍ ଦିଆହେବା ଯେ କାଏଁଯେ ଚିନ୍ତା କରୁଛ ବସ ଚିପ୍ସ୍ ବି ଦେଇନେମା ହଁ ହଁ ପାମ୍ପଡ଼୍ ସାଙ୍ଗେ ଚିପ୍ସ୍ ବି ଦେଇନେମା ବସୁନ୍ ବସୁନ୍ ବସୁନ୍ ତ ଆପଣ୍ ପହେଲା କାଏଁ ଏତେ ଚିନ୍ତା କରୁଛନ୍ ଯେ ସବୁ ଦିଆହେଉଛେ ଯେ କହୁନ୍ ଥରେ ଖାଏଲେ ବେଲେ ଇ'ଟା ଆଉ ଭୁଲି ନାଇଁପାରନ୍ ଜାନିଛନ୍ କି'ନି କୋରାପୁଟ୍ ର ଫେମସ୍ ଜାଗା ଆଏ ପରେ ଆଜ୍ଞା ହଁ ହଁ ହଁ ଥରେ ଆଏଲ ବେଲେ ନେକ୍ସ୍ଟ୍ ଟାଇମ୍ ବାଧ୍ୟ ଆସ୍ବ ଜାଣ୍ଲ ବହୁତ୍ ଦୁରିଆ ଦୁରିଆନୁ ଆଉଛନ୍ ଇ'ଟା ଯାହା ଆମର୍ ଇଆଡ଼ର୍ କୋରାପୁଟ୍ ର ବଏଲେ ଇ'ଟା ଫେମସ୍ ଜାଗା ଆଏ ସବୁ ଦିଆହେବା ଯା'ଣା ବେଲେ ତା'ଣା ହେବା ବସ ଖାଲି ବହୁତ୍ଦୁ ଦୁରିଆ ଦୁରିଆ ନୁ ଆଉଛନ୍ ଇନ୍କେ ଆମର୍ ଫିଲ୍ମ୍ ଷ୍ଟାର୍ ଯାହା ସବୁ କେନ୍କେ ଇନ୍କେ ତ ଆସୁଛନ୍ ଇହାଦେ ଜଷ୍ଟ୍ ଟିକେ ଆଗ୍ରୁ ଆଇଥିଲେ ଜାନିଥିତ ତୁମେ କେନ୍ ଆଡ଼େ ଯାଇଥିଲ ସେ ହଁ ଠିକ୍ କଲ ଖାଇ ପିଇ କିରି ସଭେ ଅ ପହେଲା ଖାନାପିନା ବାକିଟା ପଛେ ସିନେ ହେଁ ହଁ ଭଲ୍ସେ ଖାନାପିନା ଟିକେ ନାଇଁ ଖାଏବ ଯେ ନାଇ ଖାଏବ ଯେ ହେଲେ ମନ୍ କେ ଭଲ୍ ଲାଗ୍ବା କାଏଁ ଆମର୍ ଇନ ହେନ୍ତା ସିଷ୍ଟମ୍ ନାଇଁ ସେ ସବୁ କ୍ଲିନ୍ ଏ ସଫାସୁତ୍ରା ସବୁଆଡ଼େ ଖାନା ବି ଭଲ୍ ପାଇପାର୍ବ କିଛିଥିର୍ କମ୍ପଲେନ୍ ନାଇଁ ନ ହେଟା ତ ହେଥିର୍ଲାଗି କୁହାଯାଉଛେ ତ ହୁଁ ହେଥିର୍ ଲାଗି ତ କୁହାଯାଉଛେ ଥରେ ଖାଏଲେ ବେଲେ ନେକ୍ସଟ୍ ଟାଇମ୍ ବାଧ୍ୟ ଆଏବ ବୋଲି ତୁମର୍ ସେ ଡ଼ିଜାଇନ୍ ସିଷ୍ଟମ୍ ଚାଲ୍ସି ହେନ୍ତା ନାଇ ଆମର୍ ଇଆଡ଼େ ସବୁ ସଫାସୁତ୍ରା ମେଣ୍ଟେନାନ୍ସ୍ ଆଏ ହଁ ଅଛେ ସବୁଅଛେ କେନ୍ଟା ଦରକାର୍ ଥମସପ୍ ଅଛି କୋକାକୋଲା ଅଛେ କା'ଣା ଦରକାର୍ ତମ୍କୁ କହ ଲସିଫସି ବେଲେ ବି ଲସି ବି ହେବା ବାହାର୍ବା ହଁ ହଁ ଲସି ବି ଦେମା ରଘୁ ଦେନି ଲସି ଦେନି ଇଆଡ଼େ ଲସି ପାଞ୍ଚ୍ ଟା ଦେ ଆଉ କା'ଣା କା'ଣା ଲାଗ୍ବା ବେଲେ କହୁନ୍ ହଁ ହଁ ଥମସପ୍ ଯୁଡ଼େ ବି ତା'ର୍ ସାଙ୍ଗେ ଦିଆହେଉଛେ ହେତ୍କି କାଏଁ ଦୁଇ ତୁମର୍ ରହ ହିସାବ୍ ଟିକେ କରିନେଉଛେଁ ରହ ମିନ୍ଟେ ରହ ତୁମର୍ ଟା ବେଶି ନି ଆଠ୍ଶହ ଟଙ୍କା ହେଲା ହଁ ହଁ ହଁ ହଁ ଚଲ୍ବା ଯେ ସବୁ ଚଲ୍ବା ଫୋନ୍ ପେ ଗୁଗୁଲ୍ ପେ ଯାଏଁ ପେ ବେଲେ ସବୁ ପେ ଚଲ୍ବା ହେଥିର୍ ଚିନ୍ତା ନାଇଁ ନେବ ତ ହଁ ହଁ ଫୋନ୍ ପେ କରିନିଅ ଚଲ୍ବା ହଁ ବାର୍କୋର୍ଡ଼୍ ଅଛେ ହେନ ଦେଖ ହେଁ ହଁ ହଁ ହେନ ନମ୍ବର୍ ଲିଖାହେଇଛେ ଆଗ୍ ଆଡ଼େ ଦେଖ ନ ସାମ୍ନାନେ ନମ୍ବର୍ ଲିଖାହେଇଛେ ଠିକ୍ ଅଛେ